ମୋର ପ୍ରତିଭା ବୋଲେ ଖେଳକୁଦ ଟିଏ ଅଛି ଟିକେ ଆଉ ଖେଳକୁଦ କରୁଥିଲି ଆଜ୍ଞା ଏନ୍ତା ଆଜ୍ଞା ଫୁଟବଲ୍ ଫୁଟବଲ୍ ଖେଲିଲୁ ସେଇଟା ଫୁଟବଲ୍ ଖେଳି କିରି ଭଲ ଲାଗିଲା୍ ତା ପରେ କ୍ରିକେଟ୍ ଟିକେ ଖେଲିଲୁ ତା'ପରେ ହେଟା୍ ଖେଲ କୁଦରେ ଟିକେ ଝ ପ୍ରତିଭା୍ ଥିଲା ତା'ପରେ ଆଜ୍ଞା ଫଟୁ ଚିତ୍ର ଚିତ୍ରାଙ୍କନ ଚିତ୍ରାଙ୍କନ ଆଜ୍ଞା୍ ସାନ୍ ଦିନ ସେଇଟା କେନ୍ତା ଗୋଟେ କଳାଟେ ହେଇଯାଇଛି ସେଇଟା ଦୁର୍ବଳତା ସେ ବିଷୟରେ ଆଜ୍ଞା ମୁଇଁ ପ୍ରାୟ ସବୁବେଳେ ସେ ଯାଆଁଟା ହେଲେ ଗୋଟେ କାଟୁ ଜେନା କାଟି କାଟି କାଟି କାଟି ଆଜ୍ଞା ୟାହାଦେ ପ୍ରିଣ୍ଟିଂ କାମ ଯେନ୍ କଲି ସେଇଟା ସେଇଟା ମୋର ବିଷୟରେ ସିଖବାଟା ଯେନ୍ ଗାଁରେ ଘୀଚା ଲାଗି ଆଜି ଫଟୁ କଟାର୍ ଲାଗି ଆ ଦିନ୍ ଆଜ୍ଞା ପ୍ରିଣ୍ଟିଂ କାମ କରି ପାରିଲି ଆଉ ସେଇଟା ଶିଖି କରି ଆଜ୍ଞା ଆଇଲି ଠିକ୍ ଚାଲୁଛି ମୋର୍ ପରିବାର ହେଟା ମୋର ପ୍ରତିଭା ଥିଲା ଆଜ୍ଞା